ଭିନ୍ନ ଭାଷା କିମ୍ବା ଉପଭାଷା କହୁଥିବା ଅଞ୍ଚଳକୁ ଯାତ୍ରା କରିବା ସମୟରେ ମୁଁ କୌଣସି ଯୋଗାଯୋଗ ପ୍ରତିବନ୍ଧକ କିମ୍ବା ଅସୁବିଧାର ସମ୍ମୁଖୀନ ହେଉଛି ଯେମିତିକି ସେମାନେ ମୋ ଭାଷା ବୁଝି ପାରୁନାହାନ୍ତି କି ମୁଁ ତାଙ୍କ ଭାଷା ଜାଣିପାରୁ ନାହିଁ କି ବୁଝିପାରୁ ନାହିଁ ସେ ସମୟରେ ମୁଁ ସେମାନଙ୍କ ସହିତ ଚେଷ୍ଟା କରିବି ତାଙ୍କ ଭାଷା ବୁଝିବା ପାଇଁ ନହଚେତ ମୋ ଭାଷା ସେମାନଙ୍କୁ କହିବା ପାଇଁ ବୁଝାଇବା ପାଇଁ ଚେଷ୍ଟା କରିବି ସେତିକି ନହେଲେ ମଧ୍ୟ ମୁଁ ହାତର ଠାରିନାରରେ କହିବି ଅଙ୍ଗ ଭଙ୍ଗୀରେ ମାନେ ଜିନିଷକୁ ମାଗିଲା ବେଳକୁ ଏହି ଜିନିଷ ସେହି ଜିନିଷ ଏମିତି କହିକି ଅଙ୍ଗ ଭଙ୍ଗୀରେ ସେମାନଙ୍କଠୁ ଜାଣିବାକୁ ଚେଷ୍ଟା କରିବି ସେମାନଙ୍କୁ ବି ମୋ ଭାଷା ଜଣାଇବାକୁ ଚେଷ୍ଟା କରିବି ନହେଲେ ବହୁତ ଅସୁବିଧାରେ ପଡ଼ିବି ଏ ପରିସ୍ଥିତିରେ ତ ତାଙ୍କର ଭାଷା କହିଲା ବେଳକୁ ମୋତେ ବି ପୋଷୁନଥିବ କି ମୁଁ ଚାଲିଚଲଣ ନହେଲେ ତାଙ୍କୁ ଡାକିକି ନହେଲେ ହାତରେ ଠାରିକି ଏମିତି ଆକାରରେ ନହେଲେ ଲିଖିତ ଆକାରରେ କହିକି ସେମାନଙ୍କୁ ବୁଝିକି ତାଙ୍କ କଥା ବୁଝିକି ମୁଁ ବି ଜାଣିବାକୁ ଚେଷ୍ଟା କରିବି କି ଆମ କଥା ସେମାନଙ୍କୁ ଜଣାଇବା ପାଇଁ ବି ଚେଷ୍ଟା କରିବି